ମୋର ପିଲାବେଳୁ ଶିକ୍ଷକ ହେବାର ବହୁତ ଇଚ୍ଛା ଥିଲା ଯାହା ଦ୍ୱାରା ମୁଁ ଏବେ ଦଶମରେ ଭଲ ମାର୍କ ରଖିଥିଲି ପ୍ଲସ୍ ଟୁରେ ଭଲ ମାର୍କ ରଖିଛି ଏବଂ ପ୍ଲସ୍ ଥ୍ରୀରେ ବି ଭଲ ମାର୍କ ରଖିବି ତା ସହିତ ମୁଁ ବହୁତ ପରିଶ୍ରମ କରି ପାଠ ପଢ଼ୁଛି ଯାହା ଦ୍ୱାରା ମୁଁ ବି ଇ ଡ଼ି ସି ଟି ବି ଇ ଡ଼ି ସି ଟି ପି ଜି କରି ମୁଁ ଗୋଟିଏ ଭଲ ଶିକ୍ଷକ ହହୋଇପାରିବି ଯାହା ଦ୍ୱାରା ପିଲାମାନଙ୍କୁ ଭଲ ଶିକ୍ଷାଦାନ କରିବି ତା ଯାହା ସହିତ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ଆଉ ମୋ ନାଁ ରହିପାରିବ